ମୋତେ ଫକୀରମୋହନ ସେନାପତିଙ୍କର ଛଅ ମାଣ ଆଠ ଗୁଣ୍ଠ ପୁସ୍ତକଟା ପଢ଼ିବାକୁ ବହୁତ ଭଲ ଲାଗେ ଏହି ଏହି ପୁସ୍ତକରେ କିପରି ଜମିଦାରମାନେ ଜମିକୁ ହଡ଼ପ କରନ୍ତି ଗରିବ ଲୋକଙ୍କଠାରୁ ହଡ଼ପ କରନ୍ତି ତାଙ୍କୁ ଭାଗ ଚାଷିରୁ ବି ତାଙ୍କୁ ବିତାଡ଼ିତ କରିଦିଅନ୍ତି ଏବଂ ଏହିପରି ଭାବରେ ଏଇଟା ସେତେବେଳେ ନିର୍ଯାତନା ଦିଆ ଯାଉଥିଲା ସେମାନେ ହୁଏ ତ ଚାଷ ଚାଷ କରୁଥିଲେ ତାଙ୍କ ଜମିରେ କିନ୍ତୁ ଖାଇବାକୁ ତାଙ୍କୁ ଧାନ ବି ବର୍ଷରେ ସବୁ ଧାନ ବି ମିଳୁନଥିଲା ସେଥିପାଇଁ ତାଙ୍କୁ ଖାଇବାକୁ ବି ଗଣ୍ଡେ ମାନେ ଠିକ ସେ ମିଳୁନଥିଲା ସେଥିପାଇଁକି ସେମାନେ ବହୁତ ଦୁଃଖ କଷ୍ଟରେ ରହୁଥିଲେ କରୁଥିଲେ ଏବଂ ଏ ବିଷୟରେ ଯଦି ଗୋଟିଏ ଚଳଚ୍ଚିତ୍ର ଆଜିକାଲିକା ହୁଅନ୍ତା ତେଣୁ ଏ ବିଷୟରେ ଲୋକେ ସମସ୍ତେ ଜାଣିପାରନ୍ତି ସେବେ କାଳର ଲୋକମାନେ କିପରି ଜମିଦାରଙ୍କ ଦ୍ଵାରା କିପରି ନିର୍ଯାତିତ ହେଉଥିଲେ ସେ ବିଷୟରେ ଜାଣିପାରନ୍ତି ଜାଣିପାରନ୍ତେ ଏବଂ ଅଧିକରୁ ଅଧିକ ଜମିଦାର ପ୍ରଥାଟାକୁ କିନ୍ତୁ ଉଚ୍ଛେଦ କରାଯିବ ସେ ବିଷୟରେ ବି ତାଙ୍କର ଜ୍ଞାନ ବି ହୁଅନ୍ତା ତେଣୁ ସେ ଚଳଚ୍ଚିତ୍ର ହବାଟା ନିହାତି ଦରକାର